ହଁ ସୁରେଶ ନମସ୍କାର ହଁ ତୁମର ଦେହ କ'ଣ ହେଇଛି ଆଚ୍ଛା ହଁ ମେଡ଼ିସିନ୍ କାହାଠୁ ଆଣିକି ଖାଉଛ ଆଉ ଶୁଣ ବାବୁ ଏ ଶୁଣ ମୁଁ କ'ଣ କହୁଛି ତୁମକୁ ଯେଉଁ ଜ୍ୱର ହେଉଛି ଆଜିକାଲି ବିଭିନ୍ନ ପ୍ରକାର ଜ୍ୱର ହେଉଛି ଆଉ ଗାଁରେ ତ ଯାହାକୁ ପଚାରିବ ସେ ସମସ୍ତେ ଜଣେ ଜଣେ ଡ଼କ୍ଟର ଆମେ ଗାଁରେ ଯେଉଁ ଶହେ ଲୋକ ନାହାଁନ୍ତି ସେ ସମସ୍ତେ ଡାକ୍ତର ଯଦି କାହାକୁ କହିବ ପେଟ କାମୁଡ଼ୁଛି ସିଏ କହିବ ଏ ପତ୍ର ଖାଇଦେ ଯାହାକୁ କହିବ ଜ୍ୱର ହେଉଛି ସିଏ କହିବ ଗଙ୍ଗଶିଉଳି ପତ୍ର ଖାଇଦେ ଆଉ ଯଦି କାହାକୁ ଜ୍ୱର ହେଉଛି ସିଏ କହିବ ମନ୍ଦାର ଫୁଲ ବାଟି ପିଇଦେ ଏଇଭଳି ପିଇ ସବୁ ଖାଇପିଇ ଆକୁ ତାକୁ ପଚାରିକିନି କ'ଣ ପାଇଁ ରୋଗକୁ ବଢ଼ଉଛ ଆସି ଆଠ ଦଶ ଦିନ ହେଲାଣି ଆଚ୍ଛା ହଁ ତ ପଇସା ନାହିଁ ବୋଲି ଡରୁଛ ବର୍ତ୍ତମାନ ଯେଉଁ ସରକାର ଯେଉଁ ଯୋଜନା କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯେଉଁ କାର୍ଡ଼ ଯୋଜନା କରିଛନ୍ତି ସେ କାର୍ଡ଼ ତୁମ ପାଖରେ ଅଛି ନା ନାଇ ବି ଏସ୍ କେ ଓ୍ୱାଇ ଯାହାକୁ କୁହା ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଛି ନା ନାଇଁ ଅଛି ତେଣୁ ତୁମ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ ଅଛି ତୁମେ ଯେକୌଣସି ପ୍ରାଇଭେଟ୍ ନର୍ସିଂହୋମ୍ରେ ଦେଖେଇପାରିବ ତା' ସହିତ ବର୍ତ୍ତମାନ କେନ୍ଦ୍ରାପଡ଼ା ଆମର ଯେଉଁ ନୂଆ ମେଡ଼ିକାଲ୍ ହେଇଛି ଦେଖିଲଣି ଦେଖିଲଣି କେନ୍ଦ୍ରାପଡ଼ା ନୂଆ ମେଡ଼ିକାଲ୍ ଯେଉଁ ହେଇଛି ଏ ଯେଉଁ ମାଉସୀ ମା' ମନ୍ଦିର ପାଖରେ ଯେଉଁ ନୂଆ ମେଡ଼ିକାଲ୍ ହେଇଛି ସେଠି ବର୍ତ୍ତମାନ ସରକାର ବହୁତ ଡାକ୍ତର ଯୋଗେଇ ଦେଇଛନ୍ତି ଏବଂ ନିରାମୟ ଯୋଜନାରେ ସମସ୍ତ ଗରିବ ରୋଗୀଙ୍କୁ ଔଷଧ ମଧ୍ୟ ଯୋଗେଇ ଦିଆଯାଉଛି ତୁମର ଗୋଟିଏ ବି ପଇସା ଖର୍ଚ୍ଚ ହବ ନାହିଁ ତେଣୁ ଜ୍ୱର ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ବଢ଼ି ବଢ଼ି ବଢ଼ି ବଢ଼ି ଚାଲିବ ତେଣୁ ବର୍ତ୍ତମାନ ସେ ଧର ଟାଇଫଏଡ଼୍ ହେଇପାରେ ବ୍ରେନ୍ ମ୍ୟାଲେରିଆ ହେଇପାରେ ମ୍ୟାଲେରିଆ ବି ହେଇପାରେ ତେଣୁ ଆମେ ଏଇ ଯେଉଁ ଜ୍ୱରକୁ ଧରି ବସିଲେ ହବ କେମିତି କ'ଣ ଆମେ ଗାଁରେ ପଚାରିବା ଗାଁକୁ ଯାଇ କହିବା କିଏ କ'ଣ ଝାଡ଼ି ଦେବେ ଟିକେ ତୋ ଜ୍ୱର କମିଯିବ କିଏ କହିବ ଚମକି ପଡ଼ିଛି ତୋ ଜ୍ୱର କମିଯିବ କିଏ କହିବ ଭାତ ରାନ୍ଧିକି ଦିଛକି ତିନିଛକିରେ ଦେଇଆ ସେଠି ପ୍ରେତ ଖାଇବ ପ୍ରେତ ଖାଇଲେ ସନ୍ତୁଷ୍ଟ ହେଇଯିବ ଜ୍ୱର କମିଯିବ ଆମେ କ'ଣ ଏଇ କଥାକୁ ଏ ବିଜ୍ଞାନ ଯୁଗରେ ଆମେ ଏଇକଥାକୁ ବିଶ୍ୱାସ କରି ବସି ରହିବା ତେଣୁ ତୁମକୁ ଶୁଣ ମୁଁ ଗୋଟିଏ ଭଲରେ ଇଏ କହୁଛି ଯଦି କହିବ ବି ମୁଁ ସମୟ ଦେଇ ତୁମ ସହିତ ଯିବି ଆମେ କେନ୍ଦ୍ରାପଡ଼ା କେଉଁଦିନ ଯିବା ମେଡ଼ିକାଲ୍କୁ ମେଡ଼ିକାଲ୍ରେ ଡକ୍ଟର୍ମାନେ ଆସିଛନ୍ତି ଆମେ ତାଙ୍କୁ ଦେଖେଇବା ସିଏ ଯେଉଁ ପରୀକ୍ଷା କରିବାକୁ ଚାହିଁବେ ଆମ ବି ଏସ କେ ୱାଇ କାର୍ଡ଼ ଅଛି ଆମେ ମାଗଣାରେ ବି ଅନ୍ୟ ଆଡ଼େ ପରୀକ୍ଷା କରେଇପାରିବା ମେଡ଼ିକାଲ୍ରେ ମଧ୍ୟ ପରୀକ୍ଷା ପାଇଁ ସବୁ ସୁବିଧା ସୁଯୋଗ ଅଛି ତେଣୁ ଆମେ ନିରାମୟ ଯୋଜନାରେ ସରକାର ଔଷଧ ଦେଉଛନ୍ତି ବିଶେଷ ଖର୍ଚ୍ଚ ପଡ଼ିବ ନାହିଁ ଆମର ତ ପାଖ ବାଟ ଗାଡ଼ି ଦରକାର ନାହିଁ ସାଇକେଲ୍ ଯାଇପାରିବା ଯଦି ସାଇକେଲ୍ରେ ଯାଇ ନପାର ଦେହ ଖରାପ ଲକ୍ଷ୍ମୀ ବସ୍ରେ ଯିବା ପାଞ୍ଚଟଙ୍କା ଲକ୍ଷ୍ମୀ ବସ୍ ତେଣୁ ପାଞ୍ଚଟଙ୍କା ପଡ଼ିବ ଆମେ ସେଇ ପାଞ୍ଚଟଙ୍କା ଭିତରେ ଦେଇ ପଳେଇ ଆସିବା ହଉ ଆମେ ଆସନ୍ତାକାଲି ଯିବା ନା କ'ଣ କହୁଛ ହଉ ରହିଲି